ହାଲୋ ମୁଁ ମାନସ କହୁଛି ଆମ ଓଡ଼ିଆର ଭାଷା ବହୁତ ବଢ଼ିଆ ମୋ ଦେଖିବାରେ ବହୁତ ବଢ଼ିଆ ଇଙ୍ଗଲିଶ୍ ହିନ୍ଦୀ ସେଗୁଡ଼ା ମତେ ଇଏ ଲାଗେନା କହିବାକୁ ବି ଇଏ ଲାଗେନା କିନ୍ତୁ ଆମ ଓଡ଼ିଆ ଯେ ଛୋଟବେଳୁ ଯେହେତୁ ମୁଁ ଛୋଟବେଳୁ ପଢ଼ି ସେଇ ସେଇ ଭାଷାକୁ ମୁଁ ଶିଖିଛି ମୋ ବୋଉ ବାପା ଆମ ପରିବାର ସମସ୍ତେ ସେଇ ଭାଷାକୁ ହିଁ ଶିଖେଇଛନ୍ତି ମୋତେ ମୁଁ ସେଇ ଭାଷାକୁ ଇଙ୍ଗଲିଶ୍ ହିନ୍ଦୀ ମତେ କହିବାକୁ ଅବାଗିଆ ଲାଗେ କହିଲେ ବି ଭୁଲ୍ ଭାଲ୍ ହୁଏ ଲୋକ ହସନ୍ତି ସେ ଲାଗି ମୋ ଭାଷା ବଢ଼ିଆ ଓଡ଼ିଆ ମତେ ଯେତେ ଜନ୍ମରୁ ମତେ ଶିଖେଇଛନ୍ତି ଓଡ଼ିଆ ମୁଁ ସେ ଓଡ଼ିଆ ହିଁ କହିବାକୁ ପସନ୍ଦ କରେ ମୁଁ ଓଡ଼ିଆ ମାନେ ପୁରା ସହଜ ପୁରା କହିବାକୁ ବି ସହଜ ଲାଗେ ଲୋକମାନେ ବି ବୁଝିପାରନ୍ତି ସହଜ ଲାଗେ ହିନ୍ଦୀ ଇଙ୍ଗଲିଶ୍ ଇଙ୍ଗଲିଶ୍ ଏଇ ଭୁଲ୍ ହୁଏ କହିଲେ ବି ଲେଟର୍ ସବୁ ଭୁଲ୍ ହୁଏ ଆଉ ହିନ୍ଦୀରେ ବି କହିଲେ ଭୁଲ୍ ହୁଏ କିନ୍ତୁ ଆମ ଓଡ଼ିଆ ଆମେ ମାତୃଭାଷା ଓଡ଼ିଆ ମୁଁ ଓଡ଼ିଆ କହିବାକୁ ପସନ୍ଦ ଭଲ ଲାଗେ ବୁଝି ହୋଇଯାଏ ଯିଏ ଯାହା ବି କହିବ ଆମ ଓଡ଼ିଶାରେ ହିଁ ଆମେ ଯେତେ ଯାହା ହେଲେ ଆମେ ଜନ୍ମରୁ ଓଡ଼ିଆ ଶିଖିଛେ ନା ଆମେ ଓଡ଼ିଆ ଯେତେ ଯାହା ହେଲେ ଆମେ କହିବାକୁ ପସନ୍ଦ କରିବୁ ଓଡ଼ିଆ ଆମକୁ ଭଲ ଲାଗେ କହିବାକୁ ଓଡ଼ିଆ ଭାଷା ଓ ପୁରା ସହଜ ତିନିଟା ଅକ୍ଷରରେ ବି କମ୍ପଲିଟ୍ ହୋଇଯାଏ ଓଡ଼ିଆ ଭାଷା ତାକୁ ହିନ୍ଦୀ ଇଙ୍ଗଲିଶ୍ରେ ଆମେ ତାକୁ ଦଶଟା ଲେଟର୍ ନହେଲେ ଇଙ୍ଗଲିଶ୍ ୱାର୍ଡ଼୍ କମ୍ପଲିଟ୍ ହେବନି ଆଉ ଓଡ଼ିଆରେ ଦୁଇ ତିନିଟା ଦୁଇ ତିନିଟା ଅକ୍ଷର କହିଦେଲେ ବି କମ୍ପଲିଟ୍ ହୋଇଯିବ ଇଏ ହୋଇଯିବ ସେଥିପାଇଁ ଓଡ଼ିଆ ମୁଁ ଯେଉଁଠି ବଢ଼ିଛି ଯେଉଁଠି ଗଢ଼ିଛି ଯେଉଁଠି ଇଏ କରିଛି ସେଇଠି ହିଁ ଆମ ମାତୃଭାଷା ସେଇ ଆମର ମାତୃଭାଷା ଓଡ଼ିଆ ଓଡ଼ିଆ ହିଁ କହିବି ଧନ୍ୟବାଦ